କହିବାକୁ ଗଲେ ମୁଁ ଏକ ମଧ୍ୟମପିଢ଼ିର ଲୋକ ଅଟେ ଯିଏକି ପୁରୁଣାପିଢ଼ି ଏବଂ ଯୁବପିଢ଼ି ମଧ୍ୟରେ ସନ୍ତୁଳନ ହାସଲ କରିବାକୁ ଚାହେଁ ପୁରୁଣାପିଢ଼ିମାନଙ୍କର କିଛି ଥାଏ ମତ ଯିଏ ଯେଉଁଗୁଡ଼ିକ ଆଜିକାଲିର ଯୁବପିଢ଼ିମାନେ ଗ୍ରହଣ କରିନଥାନ୍ତି ଏବଂ ଯୁବପିଢ଼ିମାନଙ୍କର ବହୁତ ସାରା ପ୍ରଥା ଏବଂ ଆଚରଣ ଥାଏ ଯୋଉଟାକି ପୁରୁଣା ଲୋକମାନେ ଗ୍ରହଣ କରିନଥାନ୍ତି ସେଥିମଧ୍ୟରୁ ମୋବାଇଲ୍ ହେଲା କିମ୍ବା ଶାରୀରିକ ଖେଳ ହେଲା ଆଗରୁ ଲୋକମାନେ ଶାରୀରିକ ଖେଳ ଖେଳିଥାନ୍ତି ଯାହାଦ୍ୱାରା ନିଜର ମୁଣ୍ଡ ସହିତ ଶରୀରର ମଧ୍ୟ କିଛିଟା ଏକ୍ସରସାଇଜ୍ ହୋଇଥାଏ କିନ୍ତୁ ଆଜିକାଲିର ଯୁବପିଢ଼ି ମୋବାଇଲ୍କୁ ନିଜର ଆଶ୍ରୟ କରିଛି ଯାହାଦ୍ୱାରା ବହୁତ ସାରା ଅସୁବିଧାର ସେ ସମ୍ମୁଖୀନ ହେଉଛି କିନ୍ତୁ ଯେ ପୁରୁଣା ଲୋକମାନେ ମଧ୍ୟ ବହୁତ ସାରା ଏମିତି ପ୍ରଥା କରିଛନ୍ତି ଯେଉଁମାନେ ଯେଉଁଗୁଡ଼ିକ ଆଜିକାଲିର ଲୋକମାନଙ୍କ ଦ୍ୱାରା ଗ୍ରହଣୀୟ ନୁହେଁ ଯେମିତିକି ଗୋଟିଏ ବିଧବା ଦ୍ଵିତୀୟ ବିବାହ କରିପାରିବନାହିଁ ସତୀଦାହ ପ୍ରଥା ପରି ନିର୍ଦ୍ଦୟ ପ୍ରଥା ମଧ୍ୟ ନାହିଁ ଏବେବି କିଛି ଅଞ୍ଚଳରେ ଚାଲିଛି ଡକ୍ଟରମାନଙ୍କୁ ମଧ୍ୟ ସେ ଆଜିବି ସେମାନେ ଗ୍ରହଣ କରୁନାହାନ୍ତି ଗୁଣିଆମାନଙ୍କ ଉପରେ ନିର୍ଭର କରୁଛନ୍ତି ଏହିପରି କିଛି ପାର୍ଥକ୍ୟ ରହିଛି ତାହା ସହିତ ସାମଞ୍ଜସ୍ୟ ମଧ୍ୟ ରହିଛି